ନାଗରିକ ର ସୁରକ୍ଷା ପାଇଁ ସମାଜ ରେ ଶାନ୍ତି ବଜାୟ ରଖିବାପାଇଁ ଆମ ଦେଶ ରେ ଆଇନ୍ ର ବ୍ୟବସ୍ଥା ରହିଛି ଯେପରିକି ଆମେ ଗଣ୍ଡଗୋଳ ଆଉ କିଛି ଖରାପ ଇଏ ପାଇଁ ତାଙ୍କ ଠାରୁ ଦୂରେଇ ରହିବା ଯଦି ଆମର କିଛି ଅସୁବିଧା ହେଲା ତାହେଲେ ଆମେ ଆଇନ ର ଆଶ୍ରୟ ନେବା ତେଣୁ ମୁଁ ସେଥିପାଇଁ ସରକାର ଆମପାଇଁ ବହୁତ ଆଇନ୍ ବ୍ୟବସ୍ଥା କରିଦେଇଛି ବିଭିନ୍ନ ଗାଁ ଗହଳି ରେ ପୋଲିସ୍ ଫାଣ୍ଡି ବ୍ୟବସ୍ଥା ମଧ୍ୟ କରିଦେଇଛି ତେଣୁ ଲୋକ ମାନେ ଯାହା ଅସୁବିଧା ହେଲେ ଆଗ ଆଇନ ର ଆଶ୍ରୟ ନେବେ ତେଣୁ ଆମେ ଗଣ୍ଡଗୋଳ କିଛି ଗାଁ ଗଣ୍ଡା ରେ ଗଣ୍ଡଗୋଳ ହେଲେ କିମ୍ବା ମାରପିଟ ହେଲେ ପ୍ରଥମେ ମୁଁ ଆସି ପୋଲିସ ଷ୍ଟେସନ୍ ରେ ମୁଁ ଖବର ଦେଲେ ସେମାନେ ଆସି ଆମପାଖକୁ ଯାଇ ଶୀଘ୍ର ପହଞ୍ଚି ପାରନ୍ତି ଏବଂ ଗାଁ ଗଣ୍ଡାରେ ସୁରକ୍ଷା ବହୁତ ଦେଶର ଦେଶରେ ମଧ୍ୟ ଦୁର୍ନୀତି ର ବହୁତ ଗଣ୍ଡଗୋଳ ରହୁଛି ଉଦ୍ଦେଶ୍ୟ ତେଣୁ ଗାଁ ଗଣ୍ଡାରେ ମଧ୍ୟ ବହୁତ ଆ ବେଆଇନ କାମ ହେଉଛି ତେଣୁ ପୋଲିସ୍ ଆମର ବହୁତ ସାହାଯ୍ୟ କରେ